ଆମ ଓଡ଼ିଶାରେ ରାଜନୈତିକ ସଙ୍ଗୀତ ମହୋତ୍ସବ ହେଉଛି ଭୁବନେଶ୍ୱର ଭୁବନେଶ୍ୱର ଫେବୃଆରୀ ନଅ ତାରିଖରେ ଆମର ସେଇଠି ହେଉଛି ସେଇଠି ଲିଙ୍ଗରାଜ ମନ୍ଦିର ପାଖରେ ସେଇଠି ହେଉଛି ନାଚ ଗୀତ ହେଉଛି ସାତ ଦିନ ଧରି ସେଇଠି ନାଚ ଗୀତ ହେଉଛି ସେଇଟି ବଡ଼ ବଡ଼ ଦୋକାନ ପଟା ଆସେ ଆମେ ସେଇଠି ଯାଇକି ବୁଲୁଛୁ ସେଇଠି ଅନେକ ଜିନିଷ ଦେଖିବାକୁ ମିଳେ ଆମକୁ ଅନେକ ସୁନ୍ଦର ସୁନ୍ଦର ଜିନିଷ ଦେଖିବାକୁ ମିଳେ ଆଉ ଆମର ସବୁ ସେଇଠି ଦୂର ଦୂରର କଳାକାର ମାନେ ଆସିକି ନାଚ କରେ ଗୀତ କରେ ଆମର ଭୁବନେଶ୍ୱରରେ ରାଜନୈତିକ ସବୁ କିଛି